ମୁଁ ଗୋଟିଏ ଫଟୋ କାଢ଼ିଥିଲି ଯେଉଁଟାକି ବର୍ଷା ହେଉଥିଲା ବର୍ଷା ସମୟରେ ଏବଂ ସେ ବର୍ଷା ସମୟରେ ଗୋଟିଏ ସୁନ୍ଦର ପକ୍ଷୀଟିଏ ଆସିକି ଗଛରେ ବସିକି ଯେଉଁ ରାବ ଦେଉଥିଲା ତା'ର ମୁଁ ଫଟୋ ଘିଚିଛିି ଏବଂ ଫଟୋ କ୍ଲିକ୍ କରି ସାରିଲା ପରେ ମୋତେ ବହୁତ ଖୁସି ଆନନ୍ଦ ଲାଗିଥିଲା କାହିଁକିନା ସେ ଯେଉଁ ପକ୍ଷୀଟା ଥିଲା ସେ ତା'ର ଶିଶୁକୁ ଖାଦ୍ୟ ଦେଉଥିଲା ବର୍ଷା ସମୟରେ ତ ସେ ତା'ର ଶିଶୁଟା ଉଡ଼ି ପାରୁନଥିଲା ତ ଏହିସବୁ ପ୍ରିୟ ଜିନିଷ ଦେଖିକି ମୋର ମନ ବହୁତ ଖୁସି ଲାଗିଲା ଏବଂ ମା' ଏବଂ ଛୁଆ ମଧ୍ୟରେ ଥିବା ପ୍ରେମକୁ ମୁଁ ଦେଖିପାରିଲି ସେଥିପାଇଁ ସେ ଫଟୋଗ୍ରାଫ୍ଟିକୁ ମୁଁ କ୍ଲିକ୍ କଲି